ଦୁଇ ତିନି ଦୁଇହଜାର ଚବିଶ ପନ୍ଦର ତିନି ଦୁଇହଜାର ଚବିଶ ଅଠର ତିନି ଦୁଇହଜାର ଚବିଶ ଉଣେଇଶ ତିନି ଦୁଇହଜାର ଚବିଶ ପଚିଶ ତିନି ଦୁଇହଜାର ଚବିଶ